ଗାଁ ଗାଉଁଲି ମାନଙ୍କରେ ଆଗ କାଳରେ ହଜାର ବର୍ଷ ତଳର କଥା ମୁଁ କହୁଛି ଯେଉଁଥିରେ କିି ରୋଗ ବୈରାଗ ହେଲେ ବୈଦମାନେ ତାଙ୍କର ଉପଲବ୍ଧ କିଛି ତାଙ୍କର ଗଛପତ୍ରରୁ କିଛି ଔଷଧ ତିଆରି କରିଥାନ୍ତି ଯେଉଁଟାକି ଆମ ଦେହ ବହୁତ ସୁସ୍ଥ ହେଇଯାଇଥାଏ ସେମାନଙ୍କର ତ ଆଜିକାଲି ଯେତେବେଳେ ପିଢ଼ି ପରେ ପିଢ଼ି ଚାଲି ଚାଲିଛି ବୈଦ ମାନଙ୍କର ସେତେ କମ୍ ଇ କମି ଆସିଛି ଲୋକ ସଂଖ୍ୟା ବି ମାନେ ବୈଦ ମାନଙ୍କର ଭ୍ୟାଲୁ ହିଁ ନାହିଁ ଆଉ ପିଢ଼ି ପରେ ପିଢ଼ି ଆସିବା ପରେ ତ ଏବେ ଆଜିକାଲିକା ଯୁଗରେ ମେଡ଼ିକାଲ ବହୁତ ହେଇଗଲେ ଆଉ ପଢ଼ିବା ପାଇଁ ହେଲେ ଆମକୁ ଆଗକାଳରେ ପଢ଼ିବା ପାଇଁ ହେଲେ କଟକକୁ ସାହାଯ୍ୟ କରିବାକୁ ପଡ଼ୁଥିଲା କଟକ ସହର ଯେମିତି ଆମର ବହୁତ ଦୂର ହେଇଯାଉଥିଲା ଯିବା ପାଇଁ ଆମକୁ କଷ୍ଟ ପଢ଼ିବା ପାଇଁ ଆମକୁ ସେତିିକି ପଇସା ନଥିଲା ଆଜିକାଲି ତ ବିଜୁ ଜନତା ଏମିତି କରିଦେଇଛନ୍ତି କି ମେଡ଼ିକାଲ ଯେଉଁଠି ଦେଖିବ ମେଡ଼ିକାଲ ହିଁ ଷ୍ଟୁଡ଼େଣ୍ଟ ଆଉ ଆମ ଜିଲ୍ଲାରେ ଏମିତିକି ମେଡ଼ିକାଲ କଲେଜ ବି ନଥିଲା ପଢ଼ିବା ପାଇଁ ତ ଏବେ ଆଜିକାଲି ମେଡ଼ିକାଲ କଲେଜ ବି ହେଇଗଲେ ଆଉ ଷ୍ଟୁଡ଼େଣ୍ଟ ମାନେ ବି ବହୁତ ଭଲରେ ଶିକ୍ଷା କରିପାରୁନ୍ତି ତ ରୋଗ ବୈରାଗ ହେଲେ ଆମକୁ ବହୁତ ବାଟ ଦୂରକୁ ଯିବାକୁ ପଡ଼ୁଥିଲା ପାଖରେ ଯଦି ବୈଦ ଯଦି ଭଲ କରିପାରୁନଥିବେ ତ କେତେ କଷ୍ଟ କରି ଆମକୁ ବହୁତ ଦୂରକୁ ଯିବାକୁ କିନ୍ତୁ ଆଜିକାଲି ତ ଘର ପାଖକୁ ଗଲା ମାନ ଆମକୁ ଡକ୍ଟର ମିଳିଯାଉଛନ୍ତି ତ ବିଜୁ ଆଗକୁ କିଛି କରିକି ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା କରିଥିଲେ ଯେଉଁଥିରେ କି ଆମେ ମାଗେଣା ମେଡ଼ିକାଲରେ ଚିକିତ୍ସା କରିପାରିବା ଆଉ ଆମର ମାଗଣା ମେଡ଼ିସିନ ଯାହା ବି କିଛି ଦରକାର ସବୁ ମାଗଣା ହିଁ କରିପାରିବା ତ ଆଉ ଆଶା ଦିଦି କହିଲେ ଆମର ପ୍ରେଗନେଣ୍ଟ ମହିଳାମାନଙ୍କୁ ସିଏ ତାଙ୍କର ପ୍ରଥମ ଇଏରୁ ଶେଷ ପର୍ଯ୍ୟନ୍ତ ବହୁତ ଭଲ ଭାବରେ ଚିକିତ୍ସା କରିଥାନ୍ତି ତାଙ୍କର ଯାହା ବି ଦରକାର ସବୁ ମାଗଣା ହିଁ ଚିକିତ୍ସା ହେଇଥାଏ ତ ଆଜିକାଲି ଗରିବମାନଙ୍କୁ ବି ବହୁତ ବିଜୁ ସଂସ୍ଥା କାର୍ଡ଼ ଯୋଗୁଁ ବହୁତ ଭଲ ସାହାଯ୍ୟ ବି ମିଳିଲା ତ ବହୁତ ଭଲ ହେଇଛି ବିଜୁ ଜନତା ଏଇ କାର୍ଡ଼ ତିଆରି କରିଥିବାରୁ ବହୁତ ସାହାଯ୍ୟକର ବି ହେଇଛି